ନିଜ ଗ୍ରାମରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଖେଳ ଖେଳା ହୋଇଥାଏ ନିଜ ଘର ବିଭିନ୍ନ ପ୍ରକାର ଖେଳ ଏବଂ ସ୍ପୋର୍ଟସ୍ ଆକାରରେ ମଧ୍ୟ ହୋଇଥାଏ ଏହି ଖେଳ କ୍ରିକେଟ୍ ଫୁଟବଲ୍ ଭଲି ଏବଂ ଝିଅ ଏବଂ ପୁଅମାନଙ୍କର ବିଭିନ୍ନ ଖେଳ ଦୌଡ଼ ପ୍ରତିଯୋଗିତା ଏବଂ ଝିଅମାନଙ୍କ ସ୍କିପିଂ ଇତ୍ୟାଦି ଖେଳ ମଧ୍ୟ ହେଇଥାଏ ଏଠାରେ ପିଲା ପାଖରୁ ଆରମ୍ଭ କରି ବୃଦ୍ଧ ଲୋକ ମଧ୍ୟ ଏଠାରେ ଯୋଗଦାନ ଦେଇଥାନ୍ତି ଏବଂ ଏଠାରେ ବିଭିନ୍ନ ପ୍ରକାରର ଖେଳରେ ଉପଭୋଗ କରିଥାନ୍ତି ବୟସ୍କ ଏବଂ ବୃଦ୍ଧ ଲୋକମାନେ ଏହି ଖେଳକୁ କିପରି ଆଗକୁ ନେବେ ଏବଂ ଖେଳର ଭଲ୍ୟୁଣ୍ଟିୟର୍ ମାନେ କିପରି ଏହି ଖେଳକୁ ବଜାଇ ରଖିବେ ତାହା ମଧ୍ୟ ସେ ସେଇ ଖେଳାଳି ମାନେ କଣ୍ଟିନ୍ୟୁ କରିଥାନ୍ତି ଏବଂ ଏହି ଖେଳ ବର୍ଷକୁ ବର୍ଷ ମଧ୍ୟ ହେଇଥାଏ ନିଜର ସମ୍ପ୍ରଦାୟର ଲୋକମାନେ ଫୁଟ୍ବଲ୍ ଏଇ ଆମ ଏଠାରେ ଫୁଟ୍ବଲ୍ ଏବଂ କ୍ରିକେଟ୍କୁ ବହୁତ ଗୁରୁତ୍ୱ ଦେଇଥାନ୍ତି ଯେହେତୁ ଆମର ପୂର୍ବ ପିଢ଼ିମାନେ ବହୁତ କ୍ରିକେଟ୍ ଏବଂ ଫୁଟ୍ବଲ୍ ଖେଳୁଥିଲେ ସେଥିପାଇଁ ଏବେ ମଧ୍ୟ ପିଲାମାନେ ମଧ୍ୟ ବହୁତ ତାହା ଖେଳୁଛନ୍ତି ତେଣୁ ଫୁଟ୍ବଲ୍ ଏବଂ କ୍ରିକେଟ୍କୁ ମଧ୍ୟ ବହୁତ ଗୁରୁତ୍ଵ ଦିଅନ୍ତି ଏବଂ ବହୁତ ଆମ ଗ୍ରାମର ଲୋକମାନେ ବହୁତ ଲୋପ କୁହନ୍ତି ଯେହେତୁ ଏଇ ଖେଳକୁ ସବୁଦିନ ପାଇଁ ବୁଝାଇ ରଖିବା ପାଇଁ ଏବଂ ଏଇ ଖେଳକୁ ଆମେ ଭାବୁଛୁ ସବୁଦିନ ପାଇଁ କିପରି ବଜାଇ ରଖିବା ଏବଂ ଏହି ଗ୍ରାମରେ ପ୍ରତ୍ୟେକ ବର୍ଷ ଏହିଭଳି ବିଭିନ୍ନ ଖେଳ ଏବଂ ସ୍ପୋର୍ଟସ୍ କରିବା ପାଇଁ